ଚବିଶ ଡିସେମ୍ବର୍ ଦୁଇ ହଜାର ଏକ ପାଞ୍ଚ ସେପ୍ଟେମ୍ବର୍ ଦୁଇ ହଜାର ଛଅ ଦଶ ଫେବ୍ରୁୟାରୀ ଦୁଇ ହଜାର ଅନେଶୋତ ବାର ଫେବ୍ରୁୟାରୀ ଦୁଇ ହଜାର ଷାଠିଏ ବାଇଶ ଅକ୍ଟୋବର୍ ଦୁଇହଜାର ବାଇଶ